ଆମ ଅଞ୍ଚଳରେ ଆମେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥାଉ ଏବଂ ସେହି ଟୁର୍ଣ୍ଣାମେଣ୍ଟରେ ଆମେ କୋଡ଼ିଏରୁ ପଚିଶ ବର୍ଷ ମଧ୍ୟରେ ଯେତିକି ପିଲା ଥାଉ ସବୁ ଅଂଶ ଗ୍ରହଣ କରିଥାଉ ଏବଂ ବଡ଼ ଲୋକ କିଛି ଥାନ୍ତି ସେଇଠି ସେ ବି ମଧ୍ୟ ସେଇଠି ଅଂଶଗ୍ରହଣ କରିଥାନ୍ତି ଏବଂ ଲୋକମାନଙ୍କ ମଧ୍ୟରେ ଆଗ୍ରହ ବଢ଼େଇବା ପାଇଁ ଆମେ ସେଇଠି ଗୀତ ନାଚ ବାଦ୍ୟ ସବୁ ବଜେଇଥାଉ ଏବଂ ଭଲ ଖେଳ ପରିଦର୍ଶନ କରିଥାଉ